ଆଗକାଳରେ ଟ୍ରେକିଂ ସାଇଡ଼ରେେ ଏତେ ଆବର୍ଜନା ନଥିଲା ଆଜିକାଲି ପ୍ଲାଷ୍ଟିକ୍ର ବହୁଳ ମାତ୍ରାରେ ବ୍ୟବହାର ଏବଂ ପଲିଥିନ୍ର ବ୍ୟବହାର ଦ୍ୱାରା ଅଧିକ ଆବର୍ଜନା ସୃଷ୍ଟି ହଉଛି ଏବଂ ଯେଉଁମାନେ ଟ୍ରାକିଂରେ ଯାଉଛନ୍ତି ସେମାନେ ନିଜେ ସାଙ୍ଗରେ ବହୁତ ଗୁଡ଼ିଏ ପ୍ଲାଷ୍ଟିକ୍ କିମ୍ବା ପଲିଥିନ୍ର ଉପାଦାନ ଧରି ଯାଉଛନ୍ତି ସେଇଥିରେ ସେମାନେ ଖାଦ୍ୟ ଶସ୍ୟ ପାନୀୟ ଇତ୍ୟାଦି ଧରିକି ଟ୍ରେକିଂରେ ଯାଆନ୍ତି ଏବଂ ସେଠାରେ ସେମାନେ ସେଗୁଡ଼ିକ ବ୍ୟବହାର କରି ଖାଇସାରିଲା ପରେ କିମ୍ବା ପାନୀୟ ଜଳ ପିଇସାରିବା ପରେ ସେଟାକୁ ଏଠି ସେଠି ଫୋଫାଡ଼ି ଦିଅନ୍ତି କିନ୍ତୁ ତ ଟ୍ରେକିଂ ସମୟରେ ସେମାନେ ଏହାକୁ ଧ୍ୟାନ ଦେବା ଦରକାର ଏବଂ ଯେଉଁଠି ଡଷ୍ଟବିନ୍ ଥିବା ସେଇଠାରେ ସେମାନେ ସେଇ ଆବର୍ଜନାକୁ ପକାଇବା ଦରକାର ଏହା କରିବା ଦ୍ୱାରା ଟ୍ରେକିଂ ସାଇଡ଼୍ରେ ମଇଳା ଆବର୍ଜନା ଜମା ହୋଇନଥାଏ ଏବଂ ତାହା ସୁନ୍ଦର ଦିଶଥାଏ ଏବଂ ସୁନ୍ଦର ଦିଶିବା ଦ୍ୱାରା ବହୁତ ଗୁଡ଼ିଏ ଲୋକ ଅଧିକ ଟ୍ରେକିଂ କରିବା ପାଇଁ ଇଚ୍ଛା ପ୍ରକାଶ କରିଥାନ୍ତି